ମୁଁ ମୋର ଭାଇମାନଙ୍କୁ ଜଣାଉଅଛି ଯେ ମୋର ପାନ୍ କାର୍ଡ଼୍ ବର୍ତ୍ତମାନ ବିଗତ ଦିନରେ ପାନ୍ କାର୍ଡ଼୍ ଆସିନଥିଲା କାରଣ ମୋର ଆଧାର ଭେରିଫାଏ ଟିକିଏ ଭୁଲ୍ ଥିଲା ଏବଂ ଡେଟ୍ ଅଫ୍ ବାର୍ଥ୍ ମଧ୍ୟ ଭୁଲ୍ ଥିଲା ସେଥିପାଇଁ ପାନ୍ କାର୍ଡ଼୍ଟା ବିଳମ୍ବରେ ଆସିଲା କିନ୍ତୁ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି ଯେ ଆପଣମାନଙ୍କର ଆଦାର ଭେରିଫାଇ ଠିକ୍ ଠିକ୍ସେ ଦିଅନ୍ତୁ ଯେପରିକି ପାନ୍ କାର୍ଡ଼୍ ଅଳ୍ପ ଦିନରେ ଅଳ୍ପ ସମୟରେ ଆସିପାରେ ଆପଣ ସଦା ସର୍ବଦା ସଚେତନ ହୁଅନ୍ତୁ ଯେ ଯେମିତିକି ଆମର ଅଲ୍ ଟୋଟାଲ୍ ଡକ୍ୟୁମେଣ୍ଟ୍ ବା ସମ୍ପୂର୍ଣ୍ଣ ବିବରଣୀ ଠିକ୍ ଭାବରେ ଦିଅନ୍ତୁ ଏବଂ ସଚେତନତାର ସହିତ ଦିଅନ୍ତୁ ଯେମିତିକି ଆପଣଙ୍କର ପାନ୍ କାର୍ଡ଼୍ ଅତିଶୀଘ୍ର ପହଞ୍ଚିପାରିବ ଆପଣଙ୍କ ପାଖରେ ଯଦି ତୁମେ ଭୁଲ୍ ବଶତଃ ବେରିଫାଇ ଠିକ୍ ରୂପେ ଦେଇନପାରିଲ ତା'ହେଲେ ବେଶୀ ବିଳମ୍ବରେ ଆସିପାରେ କିମ୍ବା ନଆସିପାରେ ସେଥିପାଇଁ ଆପଣଙ୍କୁ ସଚେତନ କରାଉଛି ଆପଣ ଠିକ୍ ରୂପରେ ଆଧାର ବେରିଫାଇ ଯେକୌଣସି ଡକ୍ୟୁମେଣ୍ଟ୍ ଲାଗିବ ପାନ୍ କାର୍ଡ଼୍ ପାଇଁ ସମ୍ପୂର୍ଣ୍ଣ ସତ୍ୟ ଦିଅନ୍ତୁ ଏବଂ ଅଳ୍ପ ସମୟରେ ପାଇପାରନ୍ତୁ